ମୁଁ ତରକାରୀ ରାନ୍ଧିଥିଲି ତରକାରୀଟା ଟିକେ ଲୁଣିଆ ଏବଂ ରାଗ ହୋଇଯାଇଥିଲା ଲୁଣିଆ ଏବଂ ରାଗକୁ କମ କରିବା ପାଇଁ ମୁଁ ୟୁଟ୍ୟୁବରେ ଏବଂ ମୋବାଇଲରେ ବହୁତ ଗୁଡ଼ିଏ ଭିଡ଼ିଓ ଦେଖିଲି ଭିଡ଼ିଓରେ କିଛି ଲାଭ ହେଲା ନାହିଁ ମୋତେ ସେ ପଦ୍ଧତି ଗୁଡ଼ିକ ପସନ୍ଦ ଲାଗେ ନାହିଁ କିମ୍ବା ଭଲ ଲାଗିଲା ନାହିଁ ତେଣୁ ମୁଁ ମୋ ନିଜ ଉପାୟ ପାଞ୍ଚିଲି ମୁଁ ଘରେ ପଚାରିଲି ଯେ କେମିତିଆ ରାଗ ଲୁଣ କମ କରିହେବ ତେଣୁ ମୋ ମା' କହିଲେ ତରକାରୀରେ କିଛି ପାଣି ମିଶେଇ ଏବଂ ସେଥିରେ କିଛି ଟମାଟ ମିଶେଇ ପାଣିକୁ ଫୁଟେଇ ଦେ ଫୁଟିସାରିଲା ପରେ ସେଇଟା ଖାଇହେବ ଏବଂ ରାଗକୁ କମ କରିବା ପାଇ କିଛି ଅଟା ଗୁଳା ନେଲି ତାକୁ ପାଣିରେ ମିଶେଇ ଛୋଟ ଛୋଟ ଗୋଲ କରି ତରକାରୀରେ ପକେଇଦେଲି ଦେଖିଲି କିଛି ସମୟ ଗଲା ପରେ ତରକାରୀର ରାଗ ଗୁଣଟା ଚାଲି ଯାଇଛି ଏହିପରି ଉପାୟରେ ମୁଁ ଖାଦ୍ୟଟିକୁ ଲୁଣିଆ ଏବଂ ରାଗ କମେଇଦେଲି ଯାହାଫଳରେ ଖାଦ୍ୟଟି ନ ଫିଙ୍ଗି ସମସ୍ତେ ଖାଇଲେ ଖାଦ୍ୟଟି ମଧ୍ୟ ଟେଷ୍ଟି ଥିଲା